ହଁ ହାଲୋ ହଁ ଇଟା ଶ୍ୱାତି ହୋଟେଲ୍ ବାଲିପଡ଼ା ଲାଗିଛେ କେଁ ହଁ କାଲି ଯେନ୍ ଫୋନ୍ କରିଥିନି ବାଡ଼େ ଅଛେ ଆରୁ ମିଠା ଦୁଇ କିଲୋ ଆରୁ ଯେନ୍ ବିରିୟାନୀ କୁଡ଼େ ପ୍ଲେଟ୍ କି ତିରିଶ୍ ପ୍ଲେଟ୍ ମଗାହେଇଥିଲା ତ ନେଇଁ ଆସ୍ବାର୍ ଯେ ନାଇଁ ନାଇଁ ତାକେ ଫୋନ୍ ଲଗାଲେ ବି ତ ନାଇଁ ଉଠାବାର୍ ନା ଆମେ ତ ଫୋନ୍ ଲଗଉଚୁଁ ନାଇଁ ଲାଗ୍ବାର୍ ଲୋକ୍ମାନେ ଆସ୍ଲେନେ ତାପରେ ସେ ଆନିଦେମୁ ଟାଇମ୍ ଉପ୍ରେ ବୋଲି ତମେ କହିଥିଲ କି ନାଇଁ ଲୋକ୍ ଆସି ସାର୍ଲେନା କିନି ହୋଥିର୍ଲାଗି କହୁଚେଁ ହଁ ହଁ ହଁ ହଁ ହଁ ତ ଫୋନ୍ ଟିକେ କରିଦିଅ ଆରୁ କହିଦେବ ମର୍ ତ ଫୋନ୍ ଲଗାଲେ ନାଇଁ ଉଠାବାର୍ କି ନେଇଁ ପଏସା ନଉଚ ଟାଇମ ଉପ୍ରେ ଆରୁ ଡ଼େଲିଭରି ଟାଇମ୍ ଉପ୍ରେ ଦେଇ ନେଇଁପାର୍ବା ହଁ ହଁ ହଁ ହେନ୍ତା ହେଲେ ଜଲ୍ଦି ପଠେଇ ଦିଅନ୍